ମୋ ଜୀବନରେ ସବୁ ତ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ମୁଁ ସମ୍ମୁଖିନ ହୋଇଥିଲି ମୋର ହାତ ଭାଙ୍ଗି ଯାଇଥିଲା ବୋର୍ଡ଼ ଏଗଜାମ୍ ଟାଇମ୍ରେ ମୁଁ ବହୁତ ସମସ୍ୟାର ସମସ୍ୟାରେ ଫସି ଥିଲି କାରଣ ମୋ ରାଇଟ୍ ହ୍ୟାଣ୍ଡ୍ ହାତ ହିଁ ଭାଙ୍ଗି ଯାଇଥିଲା ମୋ ଏଗଜାମ୍ ଦେବା କୁ ବହୁତ କଷ୍ଟ ହେଲି ମୁଁ ଏଗଜାମ୍ ମଧ୍ୟ ଭଲ ସେ ଦେଇପାରିଲିନି ମୋ ଜୀବନର ସବୁଠୁ ବଡ଼ ସମସ୍ୟା ହେଉଛି ସେଇଟା ମୁଁ ଗଲି ମେଡ଼ିକାଲ୍ ଯାଇକି ହାତ ଦେଖାଇଲି ଏକ୍ସରେ କାଢ଼ିଲାରୁ ଜଣା ପଡ଼ିଲା ଯେ ମୋ ରାଇଟ୍ ହ୍ୟାଣ୍ଡର ଜଏଣ୍ଟ୍ଟା ଖସି ଯାଇଛି ବହୁତ ଦୁଃଖିତ ହେଲି ଶୁଣିକି କାରଣ ମୋ ବୋର୍ଡ଼ ଏଗଜାମ୍ ଥିଲା ନେକ୍ସ୍ଟ ମନ୍ଥ ତେବେ ବହୁତ ଦୁଃଖିତ ଥିଲି ପରେ ଡକ୍ଟର୍ ଙ୍କ ପରାମର୍ଶରେ କହିଲେ ଯେ ୱାନ୍ ମନ୍ଥ ଭିତରେ ଆସ ଠିକ୍ ହେଇଯିବ କିଛି ଟେନ୍ସନ୍ ନାହିଁ ଡରନ୍ତୁ ନାହିଁ ଆପଣ ଜଏଣ୍ଟ୍ ଖାଲି ଖସିଛି ହାଡ଼ ଡକ୍ଟର୍ ଙ୍କୁ ଦେଖାଇଲେ ଠିକ୍ ହେଇଯିବ କହିକି ମୋତେ ବଡ଼ ହସ୍ପିଟାଲ୍କୁ ପଠାଇଲେ ବରହମପୁର ଏମକେସିଜି ମେଡ଼ିକାଲ୍କୁ ଯାଅ କିଛି ହବନି ଠିକ୍ ହେଇଯିବ ୱାନ୍ ମନ୍ଥ ଭିତରେ ତୁମେ ଏଗଜାମ୍ ଦେଇପାରିବ କହିଲାକୁ ମୁଁ ଟିକେ ଖୁସି ହେଲି ମୋ ସବୁଠୁ ବଡ଼ ସମସ୍ୟା ହେଉଛି ମୋ ଲାଇଫ୍ର ସେଇଟା ହିଁ ଆଉ ଗଭର୍ଣ୍ଣମେଣ୍ଟ୍ ମେଡ଼ିକାଲ୍ ବରହମପୁର ଯାଇକି ଏମକେସିଜିରୁ ଆସିକି ୱାନ୍ ମନ୍ଥ ଭିତରେ ଠିକ୍ ହେଇଗଲା ମୋ ସମସ୍ୟାରୁ ସବୁ ମୁ ମୁକ୍ତି ପାଇଲି ମୁଁ